ମୋର ପ୍ରିୟ ରାନ୍ଧଣ ହେଉଛି ଚିକେନ ମୋର ପ୍ରିୟ ଖାଦ୍ୟ ମଧ୍ୟ ଚିକେନ ଯେଉଁଥିରେ ମୋତେ ମାଛ ରାନ୍ଧିଲେ ବହୁତ ଲେଟ୍ ହୁଏ ମଟନ ରାନ୍ଧିଲେ ମଧ୍ୟ ବହୁତ ଲେଟ୍ ହୁଏ କିନ୍ତୁ ଚିକେନରେ ବହୁତ ଜଲ୍ଦି ହୋଇଯାଏ ବହୁତ ଟେଷ୍ଟ ବି ମଧ୍ୟ ଲାଗେ ସେଠାରେ ଯେଉଁଥିରେ ଯେଉଁଥିରେ ମଧ୍ୟ ଆମକୁ ଟିକେ ଝୋଳ ରଖିଦେଲେ କିମ୍ବା ଗ୍ରେଭି ଟିକେ ରଖିଦେଲେ ଆମକୁ ଡାଲି କରିବାକୁ ମଧ୍ୟ ପଡ଼େ ନାହିଁ ବହୁତ ଜଲ୍ଦି ବି ମଧ୍ୟ ଯୁଆଡ଼ୁ ଆସିଥିବ ତରତରରେ ମଧ୍ୟ ରାନ୍ଧିବାକୁ ହେଲେ ଆମେ ଚିକେନ ରାନ୍ଧି ପାରିବା ମୋତେ ବହୁତ ସେଥିପାଇଁ ଟେଷ୍ଟ ଲାଗେ ଭଲ ଲାଗେ ମୁଁ ରାନ୍ଧିବା ଚିକେନଟା ମଧ୍ୟ ମୋ ପିଲାମାନଙ୍କୁ ମୋ ହଜବେଣ୍ଡଙ୍କୁ ବାହାର ଲୋକଙ୍କୁ ମଧ୍ୟ ଖାଇବାକୁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଚିକେନ ବହୁତ ଭଲ ପାଏ ରାନ୍ଧିବାକୁ ମଧ୍ୟ ଭଲ ପାଏ ମୋତେ ଖାଇବାକୁ ମଧ୍ୟ ଭଲ ପାଏ